ଆମ ଦେଇକି ବାସନକୁୁସନ ବହୁତ ବହୁତ ବହୁତ ଦରକାର ବହୁତ ଦରକାର ନୀତିଦିନିଆ କାମ ପାଇଁ ତ ଆମେ ବାସନକୁୁସନ ନଥିଲେ ରୋଷେଇ କରିପାରୁବୁନୁ ତ ସବୁ ପ୍ରକାର ବାସନକୁୁସନ ଦରକାର ସବୁପ୍ରକାର ବାସନକୁୁସନ ଦରକାର ଭାତ କରିବା ପାଇଁ ଭା ରସ ଡ଼ାଲି ହେଲା ଭାତ ଭାତ ଡ଼ାଲି ତରକାରୀ ଖଟା ଏ ସବୁ ପାଇଁ ସବୁ ଦରକାର ହୁଏ ତ ବାସନକୁୁସନ ନହେଲେ ରୋଷେଇ କରି ଖାଇପାରିବାନି

ରୋଷେଇ ନକରି ଖାଇଲେ ବଞ୍ଚିପାରିବାନି ତ ରୋଷେଇ କରିବାକୁ ବାଧ୍ୟ ଦରକାର ରୋଷେଇ କରିବା ପାଇଁ ବାଧ୍ୟ ଦରକାର ତ ଆମ ରୋଷେଇ ଘରେ ଥାଳି ଟାଟିଆ ଗିନା ଚାମଚ୍ ଢ଼ାଳ ଗ୍ଲାସ୍ ପିିତିବାତିଆ ଚଟୁ ଏସବୁ ସାମଗ୍ରୀ ରହିଥାଏ ତ ଏସବୁ ବହୁତ ବହୁତ ଉପକାରରେ ଲାଗିଥାଏ ତ ଆମେ ବାସନକୁୁସନ ଆଣିବା ପାଇଁ ମାର୍କେଟ୍କୁ ଯାଉଥାଉ ମାର୍କେଟ୍ରୁ ବାସନକୁୁସନ ସବୁ କିଣିକି ଆଣି ଆଣି ଆଣିଥାଉ ତ ଏସବୁ ଏସବୁ କିଣିବା ପାଇଁ ମାର୍କେଟ୍କୁ ଯାଇଥାଉ ଏସବୁ ନହେଲେ ଏସବୁ ନହେଲେ କିଛି ହବ ନାହିଁ କି ରୋଷେଇ କରିପାରିବା ନାହିଁ